ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ର ପଶୁ ପାଳନ କରାଯାଇଥାଏ ଯେପରି କି ଗାଇ ଛେଳି ମେଣ୍ଢା କୁକୁଡ଼ା ଇତ୍ୟାଦି ଜାତିର ପଶୁମାନଙ୍କୁ ପାଳନ କରାଯାଇଥାଏ ଏମାନଙ୍କୁ ସାଧାରଣତଃ ଯତ୍ନରେ ରଖିବାକୁ ପଡିଥାଏ କାରଣ ଯତ୍ନ ନ ନେଲେ ଏମାନେ ସୁସ୍ଥ ଏବଂ ସବଳରେ ରହିପାରିନଥାନ୍ତି ଛେଳି ଏବଂ ମେଣ୍ଢା ରଖିବାକୁ ହେଲେ ଆମକୁ ଅଲଗା ଗୃହ କରିବାକୁ ପଡିଥାଏ ଏବଂ ସେମାନଙ୍କର ଗୃହକୁ ସଦା ସର୍ବଦା ସଫା ସୁତରା ରଖିବାକୁ ପଡିଥାଏ ସେମାନେ ସକାଳୁ ସାଧାରଣତଃ ତୋରାଣି ପିଇ ଚରିବାକୁ ଯାଇଥାନ୍ତି ଏବଂ ଚରିବା ପରେ ଘରକୁ ଫେରିଲା ବେଳକୁ ଆମେ ତାଙ୍କର ଗୁହାଳକୁ ସଫା ରଖିବା ଦରକାର କାରଣ ସେମାନେ ଆସିଲା ପରେ ଶୋଇବେ ତାଙ୍କର ଦେହ ଇନ୍ଫେକ୍ସନ୍ ହୋଇଯିବ ସେଥିପାଇଁ ଆମକୁ ତାଙ୍କର ରହିବା ସ୍ଥାନକୁ ସଫା ସୁତରା ରଖିବା ଦରକାର ଗାଇ ଗାଇ ସାଧାରଣତଃ ଆମକୁ କ୍ଷୀର ଦେଇଥାଏ ଏମାନଙ୍କୁ ସଫା ସୁତୁରା ରଖିବା ପାଇଁ ଏବଂ ଏମାନଙ୍କର ଗୃହକୁ ସଫା କରିବା ପାଇଁ ଆମେ ଲୋକ ରଖିଥାଉ ଲୋକମାନଙ୍କର ସାହାଯ୍ୟ ନେଇଥାଉ